ହଁ ତେଲ ରେଟ୍ ବାଢ଼ିଲେ ତ ଆମର କଷ୍ଟ ହେବ କାହିଁକିନା ଆମେ ଗରିବ ଲୋକ ତେଲ ରେଟ୍ ହେଲେ ଆମର କଷ୍ଟ ହେବ କାଇଁ ତେଲଟା ରେଟ୍ ବାଢ଼ିଗଲେ ଆମେ ଚାଲିପାରିବେ ନାହିଁ ବୁଲିପାରିବେ ନାହିଁ ବେଶୀ ଆଉ ଯଦି ଆମେ ତେଲ ରେଟ୍ ଯଦି କମ୍ ଥିବ ଆମର ଟିକିଏ ସୁବିଧା ହୁଏ ଆମେ ବୁଲିପାରିବା ଆଉ ଆମର ଯେହେତୁ କାମ ଥାଏ ସେହେତୁ ଆମକୁ ଯିବାକୁ ପଡ଼ିବ ହିଁ ଆମକୁ ତେଲ ରେଟ୍ଟା ଟିକିଏ କମ୍ ହେଲେ ଭଲ ହୁଏ ଆମର ଆଉ ଗାଡ଼ି ଧୁଆଟା ବାହାରିଲେ ସେଇଟା ଆମ ନିଶ୍ୱାସ ପ୍ରଶ୍ଵାସରେ ଯାଏ ସେଥିପାଇଁ ରୋଗ ବି ହୁଏ